ଆମ ଜିଲ୍ଲାରେ ଲୋକପ୍ରିୟ କିଛି ସ୍ଥାନୀୟ କ୍ରୀଡ଼ା ହେଉଛି କ୍ରିକେଟ ଆଉ ଫୁଟବଲ ଏଠାରେ ସବୁ ଆଡ଼ର ପିଲାମାନେ ଆସି କ୍ରିକେଟ ଖେଳନ୍ତି ଖେଳ ଦିନ ଲୋକମାନଙ୍କୁ ଲୋକମାନଙ୍କ ସହ ଏକାଠି କରିଥାଏ ଆଜିକାଲି ସବୁ ଖେଳ ହେଲେ ଇଣ୍ଟର୍ନେଟ ମାଧ୍ୟମରେ ଜାଣିକି ହେଉଛନ୍ତି ପିଲାମାନଙ୍କୁ ଶୁଣିକି ଖେଳ ଦିନ ଲୋକମାନେ ଏକାଠି ହୁଅନ୍ତି ଏଠାରେ ବର୍ଷକୁ ଥରେ ଶୀତଦିନେ ଟୁର୍ଣ୍ଣାମେଣ୍ଟ ହୋଇଥାଏ ଟୁର୍ଣ୍ଣାମେଣ୍ଟରେ ସବୁଆଡ଼ୁ ଲୋକମାନେ ଏକାଠି ହୁଅନ୍ତି ପିଲାମାନେ ଇଣ୍ଟର୍ନେଟ ମାଧ୍ୟମରେ ଜାଣିଥାନ୍ତି ସବୁଆଡ଼ୁ ବହୁ ଲୋକ ଏକାଠି ହୁଅନ୍ତି ଏଠାରେ ଭଲ ଖେଳାଳିଙ୍କୁ ପ୍ରାଇଜ୍ ମିଳିଥାଏ